ମନେ ରଖିଥିବା ପାଞ୍ଚଟି ତାରିଖ ହେଲା ଦଶ ପାଞ୍ଚ ଦୁଇ ହଜାର ପନ୍ଦର ଆଠ ଦୁଇ ହଜାର ଦୁଇ ଅଠର ପାଞ୍ଚ ଦୁଇ ହଜାର ତିନି ଦଶ ସାତ ଦୁଇ ହଜାର ଆଠ କୋଡ଼ିଏ ବାର ଦୁଇ ହଜାର ପନ୍ଦର